ମୋର ଜୀବନ ର ଲକ୍ଷ ହେଲା ଗୋଟିଏ ଲେକ୍ଚର୍ ହେବା ନିଜର ଗୁଡେ଼ ନିଜେ ଠିଆ ହେବା ଆଉ ଏଥିଲାଗି ମୋତେ ବହୁତ୍ ଜଣେ ପ୍ରେରଣା ଦେଇଛନ୍ ସେଥି ଭିତରୁ ହେଉଛନ୍ ମୋର ମାଆ ଟିଉସନ୍ ସାର୍ ମାନେ ମୁଇଁ ଲେକ୍ଚର୍ ହେବାର୍ ଲାଗି ଏଥିଲାଗି ଚାହୁଁଛି ଯେ ସମାଜରେ ଲେକ୍ଚର୍ ମାନଙ୍କୁ ବହୁତ୍ ସମ୍ମାନ ଦିଆହାସି ହାର୍ ତାଙ୍କର୍ କଥାର୍ ମହତ୍ୱ ବି ରହିଶି ସେଥି ଲାଗି ମୁଇ ପି ଜି ସାରି କରି ହେବି ଲେକ୍ଚର୍ ହେବାର୍ ଲାଗି ପି ଏଚ୍ ଡି କରୁଛେ